ଓଡ଼ିଆ ଭାଷା ଗଣମାଧ୍ୟମର ଏବଂ ଶିକ୍ଷା ବ୍ୟବସ୍ଥାରେ ଯଥେଷ୍ଟ ପ୍ରତିନିଧିତ୍ୱ କରୁନାହିଁ ଏହା ମଧ୍ୟ ମୁଁ ଭାବୁନାହିଁ କାରଣ ସମସ୍ତ ସ୍କୁଲ୍ ଏବଂ କଲେଜ୍ ମାନଙ୍କରେ ଇଂଲିଶ୍ ପଢ଼ା ଚାଲିଛି ଓଡ଼ିଆ ଭାଷାକୁ କେହି ମଧ୍ୟ ଗୁରୁତ୍ୱ ଦେଉନାହାନ୍ତି ଯଦି ଗୋଟିଏ ପିଲା ବାହାର ଦେଶକୁ ପଢ଼ିବାକୁ ଯାଉଛି ତାହେଲେ ସେଠାରେ ସେ ଯଦି ଓଡ଼ିଆ କହିବ ତାହେଲେ ତାହା କେହି ବୁଝିବେ ନାହିଁ ଏବଂ ଇଂଲିଶ୍ କହିଲେ ସମସ୍ତେ ବୁଝିବେ ତେଣୁ ସେମାନେ ସେ ଇଂଲିଶ୍ ଶିଖିବାକୁ ବାଧ୍ୟ ହେଉଛି ଏବଂ ଓଡ଼ିଆ ଭାଷାକୁ ଛାଡ଼ି ଛାଡ଼ିବାକୁ ବାଧ୍ୟ ହେଉଛି